ହଁ ଆମ ଅଞ୍ଚଳରେ ଡାକ୍ତରଖାନା ଗୁଡ଼ିକ ପ୍ରସ୍ତୁତି ସେବା ବହୁତ ଭଲରେ ଅଛି ଆଉ ଡକ୍ଟର ମାନେ ବି ଆମକୁ ବହୁତ ଭଲ ଭାବରେ ଚିକିତ୍ସା କରିଛନ୍ତି ଆଉ ଆମକୁ ସେମାନେ ବହୁତ ଭଲରେ ଆମ ଆମ ଅଞ୍ଚଳରେ ବହୁତ ଭଲରେ ଡାକ୍ତରଖାନା ଅଛି ଆଉ ସେମାନେ ବହୁତ ଭଲରେ ଆମକୁ ଚିକିତ୍ସା କରିବାକୁ ସାହାଯ୍ୟ କରିଥାନ୍ତି ଆଉ ଭଲରେ ସେମାନେ ଚିକିତ୍ସା କରିଥାନ୍ତି ଆଉ ନର୍ସ ନର୍ସ ଆମକୁ ଯେଉଁ ଆମ ଛୁଆ ପିଲା ହୋଇଥାଏ ସେହିମାନେ ସେମାନଙ୍କୁ ସେମାନେ ବହୁତ ଭଲରେ ସଫାସୁୁତୁରା କରି ସେମାନେ ବହୁତ ଭଲ ଭାବରେ ରଖିଥାନ୍ତି ଆଉ ଆଶା କର୍ମଚାରୀ ମାନେ ଆମକୁ ଆମକୁ ଡାକ୍ତରଖାନା ନେବା ସାହାଯ୍ୟ କରିଥାନ୍ତି ଆମକୁ ସେମାନେ ଡାକ୍ତରଖାନା ନିଅନ୍ତି ଆଉ ଚିକିତ୍ସା କରିବା କହନ୍ତି ନବଜାତ ଶିଶୁ ମାନେ ବହୁତ ଭଲରେ ରହିଥାନ୍ତି ଓ ବହୁତ ଭଲ ଭାବରେ ରହିଥାଏ ଆଉ ଆମ ଡକ୍ଟର ମାନେ ବହୁତ ଭଲରେ ରହିଥାନ୍ତି ଆଉ କର୍ମଚାରୀ ମାନେ ବି ବହୁ ଆଉ ମାନେ ବି ବହୁତ ଭଲରେ ଥାଆନ୍ତି ଆଉ ମାନେ ଆମ ଆମକୁ ବହୁତ ଭଲରେ ଭାବରେ ସାହାଯ୍ୟ କରିଥାନ୍ତି ଆଶା କର୍ମଚାରୀ ମାନେ ଆମକୁ ଆମକୁ ଡାକ୍ତରଖାନା ନେବା ସହିତ ଆମକୁ ଡାକ୍ତରଖାନା ନେବା ନେବା ସାହାଯ୍ୟ କରିଥାନ୍ତି ସେଥିପାଇଁ ଆମେ ଆଶାମାନେ ବହୁତ ଭଲ ଥାନ୍ତି ଆଉ ନବଜାତ ଶିଶୁମାନେ ବି ବହୁତ ଭଲରେ ଡାକ୍ତରଖାନାରେ ଥିବାକୁ ଥାଆନ୍ତି ଆଉ ଆମ ଅଞ୍ଚଳରେ ବହୁତ ସୁନ୍ଦର ଡାକ୍ତରଖାନା ଅଛି ଆଉ ବହୁତ ଡାକ୍ତରଖାନା ସଫାସୁୁତୁରା ଅଛି ଆଉ ଡକ୍ଟର ମାନେ ବି ଆମ ଅଞ୍ଚଳରେ ବହୁତ ଭଲ ଆଉ ଚିକିତ୍ସା ବି ସେମାନେ ଭଲରେ କରନ୍ତି ଆଉ ଶିଶୁମାନଙ୍କ ଚିକିତ୍ସା ବି ସେମାନେ ଭଲରେ କରନ୍ତି ଆଉ ବୃଦ୍ଧମାନଙ୍କ ଚିକିତ୍ସା ବି ସେମାନେ ଭଲରେ କରିଥାନ୍ତି ନର୍ସ ମାନେ ବି ତାଙ୍କ ତାଙ୍କ ତାଙ୍କ ତାଙ୍କ ସବୁ ବହୁତ ଭଲରେ କରିଥାନ୍ତି ଆଉ ଆଶାମାନେ ବି ସେମାନେ ବହୁତ ତାଙ୍କ ଆମ ଆମ ବୃଦ୍ଧମାନଙ୍କୁ ସେମାନେ ନେଇକି ଚେକ୍ କରିକି ଫେର ଆଣନ୍ତି ଆଉ କିଛି ଝାଡ଼ା ବାନ୍ତି ହୋଇଲେ ବି ସେମାନେ ଆଶାମାନେ ଆମକୁ ଗୁଲି ଦିଅନ୍ତି ଆଉ ଏ ଖରାରେ ବି ସେମାନେ ଓ ଆର୍ ଏସ୍ ପ୍ୟାକେଟ୍ ଦେଇଥାନ୍ତି ଆମକୁ ପିଇବା ପାଇଁ ଆଉ ସେମାନେ ଆଶା ମାନେ ଆମକୁ ବହୁତ ଭଲ ସେବା କରିଥାନ୍ତି ଆଉ ଆମକୁ କିଛି ଖାସି କିଛି କିର୍ମି ସେ କିର୍ମି ହେଲେ ବି ସେମାନେ ଆମକୁ ଟ୍ୟାବଲେଟ୍ ଦେଇଥାନ୍ତି ଆଶା ମାନେ ସେମାନେ ଆମକୁ ବି ବହୁତ ଭଲ ସାହାଯ୍ୟ କରିଥାନ୍ତି ଆଶା ମାନେ ଆଉ ନବଜାତ ଶିଶୁମାନେ ବି ସେମାନେ ବହୁତ ଭଲରେ ଥାଆନ୍ତି ଆଉ ବହୁତ ଭଲରେ ଥାଆନ୍ତି ଆଉ ଭଲରେ ବି ସେମାନେ ଥାଆନ୍ତି ଆଉ ଡକ୍ଟର ମାନେ ବି ଭଲରେ ଥାଆନ୍ତି ନ୍ୟୁଟେନ ସେମାନେ ବି ଭଲରେ ଥାନ୍ତି ଆଉ ଡକ୍ଟର ମାନେ ବି ଭଲରେ ଥାଆନ୍ତି ଆଉ ଆଶା ଆମକୁ ବହୁତ ଭଲରେ ରଖିଥାନ୍ତି ସେଥିପାଇଁ ଆମେ ବହୁତ ଭଲରେ ଥାଆନ୍ତି ଆମ ଅଞ୍ଚଳରେ ବି ଭଲରେ ଅଛି ଆଉ ସେମାନେ ବି ଭଲରେ ଥାନ୍ତି ଆଉ ସେଥିପାଇଁ ଆମକୁ ବହୁତ ଭଲ ଲାଗେ ଆଉ ଆମ ଅଞ୍ଚଳରେ ବି ସେମାନେ ବହୁତ ଭଲରେ ଅଛି ସେଥିପାଇଁ ଆମକୁ ବହୁତ ଭଲ ଲାଗେ ଆଉ ଆମ ଆଶା ମାନେ ଆମ ଅଞ୍ଚଳର ଆଶା ମାନେ ବି ଭଲରେ ଅଛନ୍ତି ଆଉ ସେମାନେ ଆମକୁ ବି ସମସ୍ତଙ୍କୁ ଏଇ ଖରାରେ ଦେଇଥାନ୍ତି ଆଉ ସେଥିପାଇଁ ଆମକୁ ବହୁତ ଭଲ ଲାଗେ ଆଶା ମାନଙ୍କୁ ଡକ୍ଟର ମାନେ ବି ବହୁତ ଭଲ ଆଉ ଆଶା ମାନେ ବି ନର୍ସ ମାନେ ବି ଆମକୁ ବହୁତ ସୁବିଧା କରିଥାନ୍ତି ସେଥିପାଇଁ ଆମକୁ ଆମ ଅଞ୍ଚଳରେ ସବୁ ସବୁ ଭଲରେ ଥାନ୍ତି